ହ୍ୟାଲୋ ସୁଇଟି ଦାସ ମୁଁ ସବିତା ପାଣ୍ଡେ କହୁଥିଲି ମୋତେ ଗୋଟିଏ ସ୍ଥାନକୁ ଯିବାକୁ ଅଛି ମୋତେ ଯଦି

ସେବା ଓ ରେଟିଂ ବିଷୟରେ କହିଥିଲେ ମୋତେ ଭଲ ହୁଅନ୍ତା ଓ ଓଲ୍ ଓଲା ବ୍ୟବହାର କରୁଛନ୍ତି ସେ ଏପ୍ ମାଧ୍ୟମ ଏପ୍ ମାଧ୍ୟମରେ ସେ ବିଷୟରେ ଭଲରେ ଜାଣିପାରିବୁ ଏବଂ କେତେ ବାହାରିବ ସେ ସମୟରେ ପୂର୍ବ ସେ ସମୟରେ ଜାଣିପାରିବୁ ଏବଂ

କ୍ୟାବ୍ ମାଧ୍ୟମରେ ଡ୍ରାଇଭର୍ର ରେଟିଂ ବିଷୟ ମୋତେ କହିଲେ ଭଲ ହୁଅନ୍ତା ମୁଁ ଅଧ ଘଣ୍ଟା

ଭୁବନେଶ୍ୱର ଯିବି କ୍ୟାବ୍ ବିଷୟରେ କହିଲେ ମୁଁ କମ୍ ସମୟରେ ସେହି ସ୍ଥାନକୁ ଯାଇପାରିବି